ଆମର ଦେଖିବାକୁ ଗଲେ ପ୍ରତିଦିନ ମାନେ ଦେଖିବାକୁ ଗଲେ ପାଣିକୁ ନେଇକିରି ବହୁତ କିଛି ଆମେ କରିଥାଉ ଯେମିତିକି ଗାଧୋଇବା ସମୟରେ ଗାଧୋଇ ଥାଉ ଆଉ ଦାନ୍ତ ଘଷିବା ସମୟରେ ମଧ୍ୟ ଆମେ ପାଣିର ବ୍ୟବହାର ମାନେ କରିଥାଉ ଆଉ ରୋଷେଇବାସ ସମୟରେ ମଧ୍ୟ ପାଣିର ବ୍ୟବହାର କରିଥାଉ ଆଉ ଦେଖିବାକୁ ଗଲେ ପାଣିକୁ ଆମେ ନେଇକିରି କୃଷି କ୍ଷେତ୍ରରେ ମଧ୍ୟ ପାଣିକି ଆମେ ବହୁତ ଭଲ ଭାବରେ ନେଇଥାଉ ମାନେ ବହୁତ କିଛି କରିଥାଉ ପାଣିକୁ ନେଇକି ପାଣି ନଥିଲେ ପାଣି ପାଣି ନ ଥିଲେ ତ ଆମେ ଯାହା କହିବାକୁ ଗଲେ ମରିଯାଇଥାଆନ୍ତୁ କ'ଣ ପାଇଁନା ମୃତ୍ୟୁବରଣ ଲୋକ କରିଥାନ୍ତି ଖରାଦିନେ ଆମକୁ ପାଣି ବହୁତ ଭଲ ଭାବରେ ଦରକାର ବାହାରେ ହଉ କିମ୍ବା ଜଳସେଚନ ଆକାରରେ ପାଣିକୁ ଆମେ ବହୁତ ଭଲ ଭାବରେ ମାନେ ଇଏ କରିଥାଉ ଆଉ ପାଣି ଦ୍ୱାରା ଆମର ନଳକୂପ ନଳକୂପ ପାଣି ବନ୍ଧ ସବୁକିଛି ହୋଇଥାଏ ପାଣି ଟ୍ୟାଙ୍କ ମଧ୍ୟ ହୋଇଥାଏ ବୋରିଂ ମଧ୍ୟ ଆମେ ଖୋଲିଥାଉ ପାଣି ପାଣିର ବ୍ୟବହାରକୁ ନେଇ ଆଉ କୃଷି କ୍ଷେତ୍ରରେ ଆମେ ଚାଷବାସ କଲା ଟାଇମରେ ମାନେ କୃଷି କ୍ଷେତ୍ରରେ ମଧ୍ୟ ଏହାକୁ ବହୁତ ଭଲ ଭାବରେ ବିନିଯୋଗ କରିଥାଉ ଯେମିତିକି ବଗିଚାରେ ମଧ୍ୟ ପାଣି ଆମେ ମଡ଼ିଲା ସମୟରେ ପାଣି ଆମକୁ ନିହାତି ଦରକାର ଆଉ ଶୌଚ ମାନେ ଲ୍ୟଟ୍ରିନ୍ ଗଲାବେଳେ ମଧ୍ୟ ଆମକୁ ପାଣିର ଦରକାର ହୋଇଥାଏ ଆଉ ସେ ସମୟରେ ଆମେ ପାଣିକୁ ମଧ୍ୟ ମାନେ ସଫା ମଧ୍ୟ କରିଥାଉ ବେଳେବେଳେ ପାଣି ନଥିଲେ ତ ଆମେ ଦୁନିଆରେ ନ ଥାନ୍ତୁ କହିଲେ ଚଳେ